ଖରା ଦିନେ ଯେଉଁ ଗଛ ଗୁଡ଼ିକ ପତ୍ର ଝଡ଼ା ଦିଏ ତାହା ବର୍ଷା ଦିନେ ବର୍ଷା ଆସିଲେ ସେ ଗୁଡ଼ିକ ପ୍ରଫୁଲ୍ଲିତ ହୁଏ ବର୍ଷା ଦିନେ ବି ଯେଉଁ ଫୁଲ ଫୁଟେ ବି ସେ ଖରା ଦିନେ ବି ତାହା ହୁଏ ନା ତେଣୁ ତାକୁ ଖରା ଦିନେ ପାଣି ପାଣି ଶୁଖିଯାଏ ପାଣି ଦେବାର ବ୍ୟବସ୍ଥା ଆମେ କରୁ ଗଛ ଗୁଡ଼ିକ ବଞ୍ଚାଇ ରଖିବା ପାଇଁ ଯେଉଁ ଛୋଟ ଛୋଟ ଗଛ ଗୁଡ଼ିକ ଖରା ତା ଦାଉ ଖରା ତା ସହି ପାରନ୍ତିନି ତାକୁ ଛାଇ କରିବା ପାଇଁ ତାକୁ ବି ବ୍ୟବସ୍ଥା ଆମେ କରୁ ଆଉ ବର୍ଷା ଦିନେ ବି ବେଶୀ ପାଣି ହେଲେ କେତେ ଗୁଡ଼ିଏ ଗଛ ମରିଯାଏ ତାକୁ ପାଣି ନିଷ୍କାସନ କରିବା ପାଇଁ ଆମେ ମଧ୍ୟ କିଛି ବ୍ୟବସ୍ଥା କରିଥାଉ ଶୀତ ଦିନେ ସବୁ ବିଭିନ୍ନ ରକମର ଫୁଲ ଫୁଲ ଫୁଟେ ତାକୁ ଚେଷ୍ଟା କରୁ କିଛି ଦିନ ବସନ୍ତ ପରେ ଗ୍ରୀଷ୍ମ ପର୍ଯ୍ୟନ୍ତ କେମିତି ସେ ରହିବ ତାକୁ ଚେଷ୍ଟା କରିଥାଉ କିନ୍ତୁ ଯେତେ ଗୁଡ଼ିକ ସମ୍ଭବ ହୁଏ ରୁହେ କେତେ ଗୁଡ଼ିକ ନ ମରିଯାଏ ବିଭିନ୍ନ ମାନେ ଅନେକ ଋତୁରେ ଅନେକ ବିଭିନ୍ନ ରକମର ଗଛ ହୁଏ ତ ତେଣୁ ତାକୁ କେଉଁ ଟାଇମ୍ରେ ଖରା ଟା ବେଶୀ ହେବ ତାକୁ ଛାଇ ଦିଆଯାଏ ପାଣି ବେଶୀ ହେଲେ ତାକୁ ପାଣି ନିଷ୍କାସନ କରିବାର ବ୍ୟବସ୍ଥା ଆମେ କରିଥାଉ ଶୀତ ବେଶୀ ଶୀତ କାକର ଯେଉଁ ଯେଉଁ ଗଛଗୁଡ଼ାକ ନଷ୍ଟ ହୋଇପାରିବ ତାକୁ ତାକୁ ସେଇ ରକମର ପ୍ରୋଟେକ୍ଟ୍ ଦେଇଥାଉ ଏହି ଭାବେ ବିଭିନ୍ନ ରକମର ବିଭିନ୍ନ ଋତୁରେ ଆମେ ତାକୁ ଇଏ କରୁ